ଆଜ୍ଞା ମୁଁ ସୁଦର୍ଶନ କହୁଥିଲି ଆଜ୍ଞା ରେଷ୍ଟୁରାଣ୍ଟ୍ରୁ ତାରେଣୀ କହୁଥିଲେ କି ହଁ ମୋର ସାଙ୍ଗଙ୍କର ବାର୍ଥଡ଼େ ଚାହୁଁଛି ତିରିଶି ଚାଳିଶି ଜଣ ଲୋକଙ୍କର ପାର୍ସଲ୍ ମଗାଇବା ପାଇଁ ହଁ ଆପଣ ଭେଜ୍ ନନ୍ ଭେଜ୍ ଆଉ ରାଇସ୍ ଚିଲ୍ଲୀ ଚିକେନ୍ ମଟନ୍ ବିରିୟାନୀ ହଁ ଚାଳିଶିଟା ପାର୍ସଲ୍ ପଠାଇବେ ଆଜ୍ଞା ଆମ ଆଂଜ୍ଞା ମୁଁ ଆଡ୍ରେସ୍ ଦେଇ ଦେଉଛି ସେ ଆଡ୍ରେସ୍ରେ ପଠାଇଦେବେ ଆଉ ଚାଳିଶିଟା ପାର୍ସଲ୍ ଯଦି କହିବେ ଫୋନ୍ପେ କରିଦେବି ନହେଲେ ଡେଲିଭରି ହେଇ ସାରିଲାପରେ ବି ୱାପସ୍ ପଇସା ଆପଣଙ୍କୁ ତାଙ୍କ ହାତରେ ଦେଇଦେବି ଟାଇମ୍ ଆଠଟା ସାତଟା ଆଠଟା ଭିତରେ ହେଲେ ଚଳିବ ସନ୍ଧ୍ୟା ଆଡ୍ରେସ୍ ବି କହିଦେଉଛି ହଁ ସେ ଆଡ୍ରେସ୍ରେ ଆପଣ ପଠାଇଦେବେ ପାରାଦୀପ୍ ପୋଷ୍ଟ୍ ପାରାଦୀପ୍ ଗଡ଼ ଜଗତସିଂପୁର୍ ଡିଷ୍ଟ୍ରିକ୍ଟ୍ ହୁଁ ସୁଦର୍ଶନ୍ ବସନ୍ତିଆ ହଁ ଏଇ ଆଡ୍ରେସ୍ରେ ଆପଣ ପଠାଇଦେବେ